ଆଜ୍ଞା ହଁ ଆଜ୍ଞା ୟୁରିଆ ଡି ଏ ପି ପଟାସ୍ ଗ୍ରୋମର ୟୁରିଆ ହେଉଛି ତିନିଶହ ପଚାଶ ଟଙ୍କା ଆଉ ଗ୍ରୋମର ହେଉଛି ପନ୍ଦରଶହ ଟଙ୍କା ପଟାସ୍ ହେଉଛି ଚାରିଶହ ପଚାଶ ଟଙ୍କା ଆଉ ଏ ନୂଆ ଆସିଛି ଏବେ ଶ୍ୟାମଳ ଆସିଛି ହେଲେ ୟୁରିଆ ବଦଳରେ ଏବେ ଶ୍ୟାମଳା ପକା ହେଉଛି ଭଲ ଧାନ ହେଉଛି ଆଉ ଶ୍ୟାମଳ ହେଉଛି ଶ୍ୟାମଳା ଚାରିଶହ ଷାଠିଏ ଟଙ୍କା ନା ଆଜ୍ଞା ଏଣେ ଶ୍ୟାମଳା ଏଣେ ଭଲ ଇଏ ହେଉଛି ନା ଯୁଆଡ଼େ ଯେମିତିି ରେଟ୍ ନା ଆଜ୍ଞା ଶ୍ୟାମଳା ଭଲ ଇଏ ଏବେ ଧାନ ହେଉଛି ହେଲେ ୟୁରିଆ ବଦଳରେ ଏବେ ଶ୍ୟାମଳା ଭଲ ଇଏ କରୁଛି ଆଉ ଆପଣ ଯଦି ନେବାକୁ ଚାହୁଛନ୍ତି ହଁ ଆଜ୍ଞା ପନ୍ଦରଶହ ଟଙ୍କା ନଉ ନାହାଁନ୍ତି ଆପଣ ଆମର କିଣା ରେଟ୍ ହେଉଛି ପନ୍ଦରଶହ ଆଉ ଆମେ ଏଇନା କିଣା ରେଟ୍ ହେଉଛି ବାରଶହ ପଚାଶ ଆଉ ଅମେ ଯଦି

ଆମେ ଆଣିକି ବିକୁଛେ ଏତେ ବାଟରୁ କଷ୍ଟ କରିକି ଆମ ପୁଣି ଆମର ଲାଭ ଅଛି ନା ନାହିଁ ଆପଣ ଆଉ ୟୁରିଆ ଏ ଯେଉଁ ଶ୍ୟାମଳ ନା ଆଜ୍ଞା ୟୁରିଆ ବି ନେଇପାରନ୍ତି ତିନିଶହ ପଚାଶ ଟଙ୍କା ଶ୍ୟାମଳା ଟିକିଏ ଅଧିକ ଆସୁଛି ଏବେ ନୂଆ ମାର୍କେଟରେ ଚାଲିଛି ନା କେତେ ସାର ଲାଗିବ ଆଉ ଆଜ୍ଞା ସେଟା ସେଟା ଏବେ ଆସୁଛି ଚାଳିଶ କିଲୋ ଆଉ ଆଜ୍ଞା ହେଇଯିବ ଗୋଟେ ଗୋଟେ ଗୁଣ୍ଠକୁ ହେଇଯିବ ସେ ଡି ଏ ପି ହେଉଛି ଚଉଦଶହ ଟଙ୍କା ଆଉ ଡି ଏ ପି ହେଉଛି ଚଉଦଶହ ଆଜ୍ଞା ଶ୍ୟାମଳା ବି ନିଅନ୍ତୁ ଏବେ ନା ଆପଣ ଯେତିକି ଚାହିଁବେ ଯେଉଁ ଅନୁସାରେ ଚାହିଁବେ ଆପଣ ସେ ଅନୁସାରେ ନେଇପାରିବେ କିଲୋ ଦ୍ୱାରା ଯଦି ଆପଣ ଅଳ୍ପ ନା ଆଜ୍ଞା ଆପଣ ଯଦି ଅଳ୍ପ ଫସଲ ଲଗାଇଛନ୍ତି ସେ ଅନୁସାରେ କିଲୋ ଅନୁସାର ନବ ଯଦି ଆପଣଙ୍କ ବହୁତ ବିଲ ଥାଏ ଧାନ ଚାଷ କରିତେ ତା'ହେଲେ ଆପଣ କିଲୋ ଅନୁସାରେ ନବ ଆଜ୍ଞା ଆଜ୍ଞା ଆସନ୍ତୁ